ହ୍ୟାଲୋ ଭାଇ ସ୍ଵିଗିରୁ କହୁଥିଲେ କି ହଁ ଭାଇ ମୁଁ ସାଗର କହୁଥିଲି ଗୋଟିଏ ବିରିୟାନୀ ଅର୍ଡ଼ର କରିଥିଲି ତ ନା ଆଡ଼୍ରେସ ଟିକେ ଭୁଲ ପକାଇ ଦେଇଛି କ'ଣ କରିବା ଭାଇ ଟିକେ ଆମ ଘର ତ ଜଟଣୀ ମୁଁ ମାନେ ପକାଇ ଦେଇଛି ମଦନପୁର ଟିକେ ଆଣିକି ଜଟଣୀରେ ଦେଇ ଦେଲେ ଦେଇ ଦେଇଥାନ୍ତେ କ'ଣ କରିବା ଆଉ ହାତ ବାଜି ଯାଇଛି ମାନେ ଭୁଲରେ ଆଡ଼୍ରେସଟା ଚେଞ୍ଜ କରିଦେଇଛି ପୁଣି କ'ଣ କରିବା ଆଉ କହୁନ ଭାଇ ଟିକେ ଚେଷ୍ଟା କର ଯଦି ଟିକେ ଭାଇ ପାଇଁ ଟିକେ ଏତିକି କର ଟିକେ ଆଣିକି ପହଞ୍ଚାଇ ଦିଅ ଭାଇ ହେଉ ଭାଇ